ମୁଁ ଏକ ବହି ଏକ ବର୍ଷ ପୂର୍ବେ ପଢ଼ିଥିଲି ସେ ବହିରେ ଯେଉଁ କାହାଣୀ ଲେଖାଥିଲା ପଢ଼ିବାକୁ ବହୁତ ମଜା ଲାଗୁଥିଲା କାହିଁକିନା ସେ ବହିରେ ହସ ଉପରେ ଆଧାରିତ ହୋଇଥିଲା ସେ ବହିର କାହାଣୀଟିକୁ ମୁଁ ଯେତେବେଳେ ପଢ଼େ ମୋତେ ହସ ଲାଗେ ଏହା ଏକ ଗପ ଉପରେ ଆଧାରିତ ଥିଲା